ଢେଙ୍କାନାଳ ଜିଲ୍ଲାର କିଛି ଲୋକପ୍ରିୟ ପାରମ୍ପରିକ ଖାଦ୍ୟ ହେଲା ଗୁଡ଼ ଗୁଡ଼ିକ ହେଲା ଯେମିତିକି ପୋଡ଼ ପିଠା ଆରିସା ଇଟିଲି ଦହିବରା ପୁରୀ ଏଣ୍ଡୁରି ପିଠା ସୁଝି କାକରା ସୁଝି ମଣ୍ଡା ମଣ୍ଡା ପିଠା ଚିତଉ ପିଠା ଖିରି ଓ ପାମ୍ପଡ଼ ଇତ୍ୟାଦି ଏହିସବୁ ଖାଦ୍ୟକୁ ତିଆରି କରିବାକୁ ହେଲେ ସାଧାରଣତଃ ଚାଉଳ ବିରି ଗୁଡ଼ ଅଟା ମଇଦା ବେସନ ଚିନି ଗୁଡ଼ ଖାଇବା ସୋଢ଼ା କ୍ଷୀର ଲୁଣ ନଡ଼ିଆ ଦହି ଓ ଚୁଡ଼ା ଇତ୍ୟାଦି ଆବଶ୍ୟକ ଏହିସବୁ ଖାଦ୍ୟ ଗୁଡ଼ିକ ଆମ ଅଞ୍ଚଳର ଲୋକମାନେ ମଝିରେ ମଝିରେ ଖାଇଥାନ୍ତି କିନ୍ତୁ ପ୍ରତ୍ୟେକ ପର୍ବପର୍ବାଣିରେ ପ୍ରତ୍ୟେକ ଘରେ ନିଶ୍ଚିତ ଭାବରେ ତିଆରି ହୋଇଥାଏ ଏହିସବୁ ଖାଦ୍ୟ ଗୁଡ଼ିକ ଓଡ଼ିଶାର ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ ଏହି ଖାଦ୍ୟଗୁଡ଼ିକ ବହୁତ ପୁରାତନ ଦିନରୁ ତିଆରି ହୋଇ ଆସୁଅଛି ସେଥିପାଇଁ ଏହି ସବୁ ଖାଦ୍ୟକୁ ଢେଙ୍କାନାଳର ଲୋକ ଭଲ ପାଇବା ସହିତ ଓଡ଼ିଶା ଓ ଓଡ଼ିଶା ବାହାରର ଲୋକ ପସନ୍ଦ କରନ୍ତି